ଆମ ମନୋରଞ୍ଜନ ପାଇଁ ଆମ ଘରେ ଟି ଭି ଦେଖୁଛି ହିନ୍ଦୀ ଚ୍ୟାନେଲ୍ ଦେଖୁଛି ଓଡ଼ିଆ ଚ୍ୟାନେଲ୍ ଦେଖୁଛି ବଙ୍ଗାଲି ଚ୍ୟାନେଲ୍ ଦେଖୁଛି ଆମ ଯେମିତି ଓଡ଼ିଆ ଚ୍ୟାନେଲ୍ରୁ ତରଙ୍ଗ ଦେଖୁଛି ହିନ୍ଦୀ ଚ୍ୟାନେଲ୍ରୁ ଜି ସିନେମା ଦେଖୁଛି ବଙ୍ଗାଲି ଚ୍ୟାନେଲରୁ ଷ୍ଟାର ଜଲ ଚା ଦେଖିକି ଆମର ମନୋରଞ୍ଜନ ହେଇଛି ଆମର ମୋବାଇଲ୍ରୁ ମୋବାଇଲ୍ ଦେଖି ଦେଖିକି ମନୋରଞ୍ଜନ ହେଉଛି ଯେମିତି ୟୁଟ୍ୟୁବ୍ ଚ୍ୟାନେଲ୍ ଆଉ ଫେସବୁକ୍ ଇନଷ୍ଟାଗ୍ରାମ୍ ଏସବୁ ଦେଖିକି ଆମର ମନୋରଞ୍ଜନ ହେଇଛି କିମ୍ବା ଆମର ଗାଁରେ ପୂଜାପାଠ ହେଉଛି ସେ ପୂଜା ପୂଜାପାଠ ଦେଖିକି ମିଶା ଆମର ବହୁତ ମନୋରଞ୍ଜନ ହେଉଛି ଏ ସମସ୍ତ ଦେଖି ଖୁବ୍ ଭଲ ଲାଗୁଛି ଆମର ଆଉ ଏଇ ଚେନ୍ ସିରିଏଲ୍ ମି ସିରିଏଲ୍ ଦେଖିକି ଆମର ବହୁତ ମନୋରଞ୍ଜନ ହେଉଛି ଆଉ ହିନ୍ଦୀ ଚ୍ୟାନେଲ୍ ଭିତରେ ହିନ୍ଦୀ ଦେଖିବା ଭିତରେ ଆମର ମୋଟୁ ପତଲୁ କାର୍ଟୁନ୍ ଆଉ ଏ ସମସ୍ତ ଦେଖିକି ଆମର ବହୁତ ମନୋରଞ୍ଜନ ହେଉଛି ଆଉ ଓଡ଼ିଆ ତ ସବୁଠୁ ଓଡ଼ିଆ ଲାଗୁଛି ଆମର